ହ୍ୟାଲୋ ଅଶୋକା ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଜନନୀ ସାହୁ କହୁଥିଲି ରାତି ଅଧିକ ହୋଇଗଲାଣି ବର୍ଷା ମେଘ ପବନ ଝଡ଼ ହେଉଛି ତ ଆପଣ ମୋର ଗୋଟିଏ ଅର୍ଡ଼ର ରଖିପାରିବେ କିଛି ଖାଦ୍ୟ ଅର୍ଡ଼ର କରିଥାନ୍ତି ଭାତ ଡାଲି ରୁଟି ଚିକେନ ଆଳୁ ଚିପ୍ସ କିଛି ଅର୍ଡ଼ର ରଖି ମୋତେ ଠିକ ଟାଇମ୍ରେ ପହଞ୍ଚାଇ ଦେବେ ତ ବହୁତ ରାତି ହୋଇଗଲାଣି ତ ଆଜ୍ଞା ରଖୁଛି ଧନ୍ୟବାଦ